ହ୍ୟାଲୋ

ହଁ ହଁ ମିତା କହୁଛି ତୁ ତୁ ରାନୀ କହୁଛୁ ତ ଆଉ ଭଲ ଅଛୁ ତ ତୋର ସବୁ ଭଲ ତ ହଁ ମୋର ଭଲ କ'ଣ ରାୟଗଡ଼ା ପରା ହଁ ପରା କ'ଣ କରିବା ଖାଇବା କ'ଣ ହଁ ଡାଲି ରେଟ୍ ଆସିକି କ'ଣ ହରଡ଼ ଡାଲି କ'ଣ ଏତେ ରେଟ୍ ହେଲାଣି ଡାଲି କିଛି ଖାଇ ହେବନି ଆଉ ହଁ ହଁ ପରା ଏଇ ଦୋକାନ ହେଲା ହେଲା ରେଟ୍ ନେଲେ ନେଲେ ସେ ସରକାର କେଉଁଠି ହଜାର ଟଙ୍କା କ'ଣ ଦେଇ ଦେଉଛି ଇଲେକ୍ସନ୍ ପାଇଁ ଦେଖିଲା ବେଳକୁ ଏଠି ଗୁଡ଼ାଏ ପଟରୁ ନେଉଛି ଆମ କତିରୁ ନେଉଛି ଆମରି ପାଖରୁ ନେଇକି ଆମକୁ ଦେଉଛି ହଁ ପରା ହଁ କ'ଣ ଖାଇବୁ କ'ଣ କରିବୁ ପଇସା ଗୋଟେ ପଟରୁ ଆସିବାର ନାହିଁ କେଉଁଠି ହଜାରେ ଟଙ୍କା ଦେଲେ ସେପଟରୁ ଦୁଇ ତିନି ହଜାର ଟଙ୍କା ମାରିକି ନେଉଛି ଡାଲି ରେଟ୍ ଆଳୁ ରେଟ୍ ଚିନି ରେଟ୍ ସେ ସର୍ଫ ରେଟ୍ କ'ଣ କରିବୁ କ'ଣ ଦୁଇ ଶହ ଟଙ୍କା ସୋରିଷ ତେଲ ସେ ବ୍ରାଣ୍ଡେଡ଼୍ ତେଲର ବ୍ରାଣ୍ଡ ବାହାରିଲାଣି ଯେ ଏ ତେଲ ଖରାପ ସେ ତେଲ ଖରାପ ଯେଉଁଟା କମ୍ ଦେଲୁ ଦାମ୍ ସେଟା ଖରାପ ସେଟା ଆଣିକି ଖାଇପାରିବୁନି

ହଁ ଭଲ ଭଲ ତେଲ ଆଉ ପଇସା ଅଧିକ

ଛୁଆ ଛୁଆ ପାଠ ପଢ଼ିବେ ଇଲେକଟ୍ରିକ୍ ବିଲ୍ ଦେ ଟି ଭି ବିଲ୍ ଦେ ତୋର ଲୁଗା ପଟା ସେଠିକି କ'ଣ ଡାକ୍ତରଖାନା ସିଏ ତା'ପରେ ପୁଣି ଏତିକି ରେଟ୍ ହଁ ପରା କ'ଣ କରିବା ଆଉ ଆମେ କ'ଣ କରିପାରିବା ଆମେ ତ ସାଧାରଣ ଲୋକ ଆମେ ତ ସାଧାରଣ ଲୋକ ଯାହା କରିବେ ରେଟ୍ ସେୟା ଆଣିବା ଖାଇବା ନ ଖାଇଲେ ନ ହବ ନ ଆଣିଲେ ନ ହବ ବଞ୍ଚିବା ଆଉ ହଉ ଛାଡ଼ କ'ଣ କରିବା ହଁ ହଁ ହଉ ରହିଲି ହଁ ହଁ ଠିକ୍ ଅଛି ହଁ